ମୁଁ ରିଟାର୍ଡ଼ ପରେ ଏ ଚାଷକୁ ଆବୋରି ନେଇଛି କାହିଁକି ନା ଜୟ ଯବାନ ଜୟ କିଷାନ ତେଣୁ କିଷାନ ହିସାବରେ ମୁଁ ଅନ୍ତତଃ ପକ୍ଷେ ରାସାୟନିକ ମୁକ୍ତ ପନିପରିବାଠୁ ଧରି ଧାନଠାରୁ ଧରି ଗହମଠାରୁ ଧରି ଏଇ ଯେଉଁ ରାସାୟନିକ ବିହୀନ ଫସଲ ମୁଁ ଉତ୍ପାଦନ କରିବା ପାଇଁ ଯେହେତୁ ମୁଁ କରୁଛି ମୋ ପିଲାମାନଙ୍କୁ ମୁଁ ନିଶ୍ଚିତ ଭାବେ ସେ ଦିଗରେ ଆଗେଇବା ପାଇଁ କହିବି କାହିଁକି ନା ମୁଁ କରୁଛି ଗଛକୁ ଦରକାର ସାର ମୁଁ ତାକୁ ଦଉଛି କ'ଣ ଖତ ଗୋରୁ ମୁତ ସେଥିରେ ଉଈ ମାଟି ସେଥିରେ ଆମର ଯେଉଁ ବେସନ ଏହି ପ୍ରକାର ଗୋଟିଏ ଲିକୁଇଡ଼ ତିଆରି କରି ମୁଁ ସେ ଗଛ ମୂଳରେ ଦେଉଛି ଯାହାଫଳରେ ସେ ଗଛ ନିଶ୍ଚିତ ଭାବେ ଆଉ ରାସାୟନିକ ୟୁରିଆ ପିଡ଼ିଆ ଫିଡ଼ିଆ ଆଉ ଦରକାର ପଡ଼ୁନାହିଁ ଆଛା ତା ଦ୍ୱାରା କଣ ହେଉଛି ନା ମୁଁ ଗଛଟାକୁ ହୃଷ୍ଟପୃଷ୍ଟ କରେଇପାରିଲି ତାପରେ ତା ଦେହରେ ପୋକଜୋକ ଲାଗିବେ ତା ପାଇଁକି ମୁଁ ତିଆରି କରୁଛି ଏ ଯେଉଁ ଆମର କରଞ୍ଜ ପତ୍ର ନିମ ପତ୍ର ଏମିତି ବିଭିନ୍ନ ପ୍ରକାର ତାପରେ ସୁ ଲଙ୍କା ଅଦା ରସୁଣ ଏହାର ଗୋଟିଏ ଲିକୁଇଡ୍ ଗୋଟିଏ ରନ୍ଧା ଚାଲିଛି ରନ୍ଧା ହେଲାପରେ ତାକୁ ଛଣା ଛଣି କରିଦେଇକରି ତାକୁ ସ୍ପ୍ରେ କରିଲା ପରେ ସେଥିରୁ ପୋକ ଛାଡ଼ିଯାଉଛନ୍ତି ତେଣୁ ଏମିତି